କିଛି ତଳେ ମୁଁ ଗୋଟିଏ ସାର୍ଟଟିଏ କିଣିଥିଲି ତା' କଲର ଭଲ ଅଛି ଆଉ ତା' ସିଲେଇଟା ବି ଭଲ ଅଛି ଧୋଇଲେ ବି ସେ କିଛି କଲର ଫେଡ୍ ହେଉନାହିଁ ପିନ୍ଧିଲେ ସେ ଭାରି ସ୍ମୁଥ୍ ଲାଗୁଛି ଆଉ ଖରାରୁ ବି ଟିକିଏ ଭଲ ଲାଗୁଛି ପିନ୍ଧିଲେ ତାକୁ